ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ସଂଗଠନ ରହିଅଛି ଯାହାକି ସବୁ ଅଞ୍ଚଳରେ ସବୁ ସେ ସଙ୍ଗଠନର କର୍ମକର୍ତ୍ତା ମାନେ ଲୋକମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି ଯାହାକି ଲୋକମାନଙ୍କ ଜୀବନରେ ବିଭିନ୍ନ କିଛି ପରିବର୍ତ୍ତନ ଆଣିଥାଏ ସେହି ସବୁ ଗୁଡ଼ିକରେ କିଛି ମଧ୍ୟରୁ ହେଲା ଯେଉଁପରି କି ଗୋପବନ୍ଧୁ ଫାଉଣ୍ଡେସନ ମଧୁସୂଦନ ଦାସ ଫାଉଣ୍ଡେସନ ଜଟଣୀର ମାରୱାଡ଼ି ଯୁବ ସଂଗଠନ ଯାହାକି ଲୋକ ବିଭିନ୍ନ ପ୍ରକାର ଗଛ ଲଗେଇବା ଲୋକମାନଙ୍କୁ ବସ୍ତ୍ରଦାନ କରିବା ଲୋକମାନଙ୍କୁ ପାଠ ପଢ଼ାଇବାରେ ସାହାଯ୍ୟ କରିବା ଖରାଦିନେ ପାନୀୟ ଜଳର ସୁବିଧା କରେଇବା ଶୀତଦିନେ କମ୍ବଳ ବାଣ୍ଟିବା ବିଭିନ୍ନ ପ୍ରକାର ଲୋକଙ୍କୁ ଖାଦ୍ୟ ଯୋଗାଇବା କିଛି କିଛି ଲୋକ କିଛି କିଛି ପିଲା ପାଠ ପଢ଼ିବାକୁ ସୁବିଧା ନଥିଲେ ମଧ୍ୟ ତାଙ୍କୁ ପାଠ ପଢ଼ାଇବାରେ ସାହାଯ୍ୟ କରିବା ଆଉ କିଛି କିଛି ଲୋକଙ୍କୁ ଚାକିରୀରେ ହେଉ ଖେଳରେ ହେଉ ବିଭିନ୍ନ ପ୍ରକାର ଆଗେଇ ଯିବାର ପ୍ରେରଣା ଯୋଗାଇବା ବିଭିନ୍ନ ପ୍ରକାରର ସୁବିଧା ସୁବିଧା ସୁବିଧା ଦିଆଯିବ ଯାହା ଫଳରେ କି ସେମାନେ ବହୁତ ଆଗକୁ ଯିବେ ଏବଂ ସେହି ଜିଲ୍ଲା ସେହି ଅଞ୍ଚଳର ନାମ କରିବେ